ଆମର ବଗିଚା କାମପାଇଁ ଆମେ ସବୁ ଉପକରଣ କୋଦାଳ ଶାବଳ କୋଡ଼ି ଫଉଡ଼ା କଇଁଚି କତୁରି ଏଇ ପାଣିଝରା ଇତ୍ୟାଦି ବ୍ୟବହାର କରୁ ସେଗୁଡ଼ିକ ଗୋଟେ ଗଛ ପୋତିବା ପାଇଁ ମାନେ ଶାବଳ କୋଦାଳ ଉଁ ବ୍ୟବହାର କରୁ ଆଉ କିଛି ଉଁ ଗଛଚାରା ପକାଇବାପାଇଁ ମଞ୍ଜିବୁଣିବା ପାଇଁ ଆମେ ସେତେବେଳେ କୋଡ଼ି ଏଁ କୋଦାଳ ବ୍ୟବହାର କରୁ ଗଛରେ ପାଣି ଦବାପାଇଁ ପାଣିଝରା ବ୍ୟବହାର କରୁ ଗଛ ଲଗେଇବା ପାଇଁ ଗମଲା ବ୍ୟବହାର କରିଥାଉ କେମିତି ଗୋଟେ ଜାଗାକୁ ହାଣିକିରି କୋଦାଳ ସାହାଯ୍ୟରେ ଆମେ ହାଣିକିରି ସେ ଜାଗାକୁ ଘାସ ପରିସ୍କାର କରିଥାଉ ଶାବଳ ଦ୍ଵାରା ଗାତ ଖୋଳିକିରି ସେଇଠି ଗଛ ନୂତନ ଗଛ ରୋପଣ କରିଥାଉ ସୋ ଗଛ ପାଇଁ ଆମେ କଇଁଚି ସାହାଯ୍ୟରେ ସୋ ଗଛକୁ କାଟିକି ସାଇଜ କରିଥାଉ ଗଛରେ ପୋକ ଲାଗିଗଲେ ଆମେ ତାକୁ କାଟିଥାଉ ଆଉ ଗଛରେ ପାଣିଦେଇଥାଉ ଗଛରେ ସାର ପିଡ଼ିଆ ଦେଇଥାଉ ତାପାଇଁ ଆମେ ଉଁ କୋଡ଼ି କୋଦାଳର ବି ଆବଶ୍ୟକ ଅଛି